ନାଗରିକଙ୍କ ସୁରକ୍ଷା ଓ ସମାଜର ଶାନ୍ତି ବଜାୟ ରଖିବା ପାଇଁ ଆଇନ ବ୍ୟବସ୍ଥାର ଉନ୍ନତି ହେବା ଦରକାର ଯେପରିକି ଆମର ଗାଁ ଗହଳିରେ ଲୋକମାନଙ୍କୁ ସୁରକ୍ଷା ଦବା ପାଇଁ ସବୁ ପୋଲିସ କିମ୍ବା ଆମର ସୁରକ୍ଷାକର୍ମୀଙ୍କ ର ଆଜିକାଲି ଯେଉଁ ଆବଶ୍ୟକ ରହିଛି ତାକୁ କରିବା ଦରକାର ପ୍ରତି ଛକ ଛକମାନଙ୍କରେ ସବୁ ସୁରକ୍ଷା ର ରହିବା ସୁରକ୍ଷାକର୍ମୀ ରହିବା ଦରକାର ଆଉ ଝିଅ ବୋହୂ ଯେତେବେଳେ ରାସ୍ତାକୁ ଯାଉଛନ୍ତି ଲୋକମାନେ ତାଙ୍କୁ ଯେତେବେଳେ ବା ପୁରୁଷ ଲୋକମାନେ ତାଙ୍କୁ ଅସଦାଚାରଣ ବ୍ୟବହାର କରୁଛନ୍ତି ତା ପ୍ରତି ଦୃଷ୍ଟି ଦବା ଦରକାର ଏବଂ ଜଙ୍ଗଲ ରାସ୍ତା ଦେଇକି ଯଦି କେହି କୁଆଡ଼େ ଝାଡ଼ା ଗାଧେଇ ଯାଉଛି ତାକୁ ମଧ୍ୟ ହଇରାଣ କରୁଛନ୍ତି ସେସବୁ ପ୍ରତି ଦୃଷ୍ଟି ଦେବା ଦରକାର ଏବଂ ଦେଶରେ ବଢ଼ୁଥିବା ଅପରାଧ ହାର ବିଷୟରେ ଆମେ ଭାବିବା ନିହାତି ଆବଶ୍ୟକ ସବୁ ଜାଗାରେ ସିସିଟିଭି କ୍ୟାମେରା ଯେପରି ଲାଗିଛି ଆହୁରି ତା ର ଲାଗିବାର ଆବଶ୍ୟକତା ରହିଛି ଯେପରି ସିସିଟିଭି କ୍ୟାମେରା ଦ୍ଵାରା ଆମେ ସବୁ ତାକୁ ଦେଖିପାରିବା ଜାଣିପାରିବା ଏବଂ ଆମର ସୁରକ୍ଷାକର୍ମୀଙ୍କୁ ମଧ୍ୟ ସଜାଗ ରହିବା ନିହାତି ଆବଶ୍ୟକ